ଭାରତୀୟ ଶିକ୍ଷା ବ୍ୟବସ୍ଥା ହେଉଥିବା ବହୁତ ଗୁଡ଼ାଏ ମୁଖ୍ୟ ଆହ୍ୱାନ ରହିଚି ଯାହା ଭାରତୀୟ ଶିକ୍ଷା ଦ୍ୱାରା ବା ବ୍ୟବସ୍ଥାରେ ଲୋକମାନେ ବହୁତ ଶିକ୍ଷା ପାଉଚନ୍ତି ଆଗକୁ ପଢ଼ୁଛନ୍ତି ଏବଂ ପାଠପଢ଼ା ପ୍ରତି ବହୁତ ସଫଳ ଭାବରେ ପାଠ ପଢ଼ୁଛନ୍ତି ଯୋଉଁଦ୍ୱାରା କଲେଜ୍ ଯାଉଛନ୍ତି ସ୍କୁଲ୍ ଯାଉଛନ୍ତି ଏବଂ ଆଗକୁ ବଢ଼ୁଛନ୍ତି ଭାରତୀୟ ଶିକ୍ଷା ବ୍ୟବସ୍ଥା ବହୁତ ହି ଭଲ ଏହା ବହୁତ ପ୍ରୋବ୍ଲେମ୍ ବି ରହିଥାଏ ଶିକ୍ଷା ଦ୍ୱାରା ସମସ୍ତ ପ୍ରକାର ଜବ୍ ମଧ୍ୟ କରିପାରୁଛନ୍ତି ଏବଂ ଜବ୍ କରି ସରକାରୀ ଚାକରି ସରକାରୀ ଚାକିରି କରି ଲୋକମାନଙ୍କୁ ବାବା ମାଆମାନଙ୍କୁ ଖୁସିରେ ରଖିପାରୁଛନ୍ତି ଏବଂ ତାଙ୍କର ଖୁସି ପାଇଁ ସବୁକିଛି କରିପାରୁଛନ୍ତି ଯେଉଁଦ୍ୱାରା ସେମାନେ ଭବିଷ୍ୟତରେ ଭବିଷ୍ୟତର ଉନ୍ନତି ଆଣିପାରୁଛନ୍ତି ଏବଂ ଆଗକୁ ବଢ଼ୁଛନ୍ତି ଭାରତୀୟ ଶିକ୍ଷା ବ୍ୟବସ୍ଥା ବହୁତ ଭଲ ହେବା ଦରକାର ଏବଂ ଆଗକୁ ମଧ୍ୟ ହଏବ ବୋଲି ଆଶା ଯେଉଁଦ୍ୱାରା ଆଗକୁ ମଧ୍ୟ ହେବ ଏବଂ ଭାରତୀୟ ଶିକ୍ଷା ବ୍ୟବସ୍ଥା ଦ୍ୱାରା ଭାରତର ବହୁତ ଉନ୍ନତି କାର୍ଯ୍ୟ ହବ ଏବଂ ସେମାନେ ଆଗକୁ ବଢ଼ିବେ ଭବିଷ୍ୟତ ନାଗରିକ ହେବେ ପାଠ ପଢ଼ିବା ଦ୍ୱାରା ଏବଂ କେତତକ ମୁଖ୍ୟ ଆହ୍ୱାନ ମଧ୍ୟ ରହିଛି ଗଣତନ୍ତ୍ର ଦିବସରେ ଜାତୀୟ ଗାନ ଆହ୍ୱାନ କରି କିଛି କ'ଣ କରିଥାନ୍ତି ଭାରତୀୟ ଶିକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ ହେଇଥାଏ ଭାରତୀୟବାସୀମାନଙ୍କ ପାଇଁ